ବ୍ରହ୍ମାଣ୍ଡର ଚରମ ଭାଗ୍ୟ ବିଷୟରେ ସବୁଠାରୁ ଆକର୍ଷଣୀୟ ଏବଂ ଗୁରୁତ୍ୱ ସିଦ୍ଧାନ୍ତ ଗୁଡ଼ିକ ହଉଛି ଯେମିତିକି ପାପୁଲିରେ ଥିବା ରେଖାର ପାପୁଲିର ଚରମ ଉପରେ ଯେଉଁ ରେଖା ଥିବ ସେହି ରେଖା ଅତି ଆକର୍ଷଣୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଗୁଡ଼ିକ

ପ୍ରମାଣ ଏବଂ ଭବିଷ୍ୟତ ବାଣୀ ଦୃଷ୍ଟିରୁ ସେମାନେ ବିଭିନ୍ନ ତୁଳନାରେ ଦେଖିଥାନ୍ତି ଯେମିତିକି ତାଙ୍କେ କେତେ କେତେ ବର୍ଷ ବିଦ୍ୟା ଭାବରେ ତାଙ୍କେ ଶିକ୍ଷା ଲାଭ କରି ରହିଥାନ୍ତି ଏବଂ ଗାଁ ଗାଁ ବୁଲି ତାଙ୍କେ ଭବିଷ୍ୟତ ଭବିଷ୍ୟବାଣୀ ଏବଂ ଏବଂ ପ୍ରମାଣ ଦୃଷ୍ଟିରେ ସେମାନେ ଲୋକଙ୍କର ଚରମ ଭାଗ୍ୟ ବିଷୟରେ ଦେଖିଥାନ୍ତି

ପ୍ରାୟ ସମୟ ସେହି ଭବିଷ୍ୟବାଣୀ ପ୍ରମାଣ ହେଇ ଦେଖା ଦେଇଥାଏ କାରଣ ତାଙ୍କେ ଶହ ଶହ ବର୍ଷ ନହେଲେ ବି ଦଶରୁ ପନ୍ଦର ବର୍ଷ ଏତେ ସୁନ୍ଦର ଭାବରେ ଜ୍ଞାନ ଅର୍ଜନ କରିଥାନ୍ତି ଯେ ତାଙ୍କର ସେହି ଭବିଷ୍ୟତବାଣୀ ସବୁ ସ୍ରୋତ ହେଇଥାଏ